ଓଡ଼ିଆ ଭାଷା କହିବାର୍ ଲାଗି ମତେ ବହୁତ ଭଲ୍ ଲାଗ୍ସି ଆଉ ଆମର୍ ଓଡ଼ିଆ ଭାଷା ଗାଁ ଗହଲିରେ ପୁରାଣ ନାଟକ ରାମାୟଣ ଆଦି ସାଂସ୍କୃତିକ ପରିଚୟ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମୁଇଁ ଭାବ୍ସି କାରଣ୍ ଓଡ଼ିଆ ଭାଷା ଶୁନ୍ବାର୍ ଲାଗି ଭଲ୍ ଲାଗ୍ସି ଆଉ ଦେଖବାର୍ ଲାଗି ବି ବହୁତ ଭଲ୍ ଲାଗ୍ସି